ଅଠେଇଶ୍ ହଜାର ଚାରିଶହ ଚବିଶ ପନ୍ଦର ହଜାର ଦୁଇଶହ ତେଷଠି ଅଠେଇଶ ହଜାର ପାଞ୍ଚଶହ ଚଉଷଠି ଅଣତିରିଶଶହ ହଜାର ପାଞ୍ଚଶହ ଚଉରାଅଶୀ ଅଠତିରିଶ ହଜାର ଦୁଇଶହ ଛପନ